ଆମର ପଢ଼ିଲା ଟାଇମ୍ରେ ତ ହେନ୍ତା କିଛି ସୁବିଧା ବି ନାହିଁ ଥାଇ ଯେ ଏବେ ଯେନ୍ତା ସୁବିଧା ଅଛେ ଆମର ଟାଇମ୍ରେ ପାଞ୍ଚ କ୍ଲାସ ତ ଖାଲି ଖାଇବାକେ ଦେଉଥିଲେ ୟୁନିଫର୍ମ ବି ପାଞ୍ଚ କ୍ଲାସ ତକ୍ ଦେଉଥିଲେ ବହିବି ପାଞ୍ଚ କ୍ଲାସ ତକ୍ ଫ୍ରିରେ ସବୁ ଦେଉଥିଲେ ହେଲେ ଏବେ ଆଠ୍ କ୍ଲାସ ତକ୍ ସରକାର ସବୁ ଫ୍ରି କରିଦେଲେନ ଖାଇବାରଟା ୟୁନିଫର୍ମ ଆଉ ବହିବି ସବୁ ଫ୍ରିରେ ଦେଲେନ ଆଗ ହେନ୍ତା ସୁବିଧା କିଛି ନାହିଁ ଥାଇ ଏବେ ଛୁଆମାନେ ପଢ଼ି ଆସିବାର ଲାଗି ସାଇକେଲ ବି ଦେଲେନ ସମସ୍ତଙ୍କୁ ତା ପଛେ ଏସ୍ ସି ଏସ୍ ଟି ପିଲାମାନଙ୍କର ଲାଗି ଷ୍ଟାଏଫେନ୍ର ବି ବ୍ୟବସ୍ଥା କରିଛନ୍ ସରକାର ତ ଦେଉଛନ୍ ତା'ର୍ ପଛେ ଭଲସେ କେନ୍ତି ଛୁଆମାନେ ପଢ଼ି ପାରବେ ସେଥିଲାଗି ସୁରକ୍ଷିତରେ ପଢ଼ିପାରବେ ସେଥିଲାଗି ଫ୍ରି ଜାଗାରେ ସ୍କୁଲ ବନାଉଛନ୍ ଆଉ ସ୍ମାର୍ଟ ବୋର୍ଡ଼ ଦଉଛନ୍ ପିଲାମାନେ ଯେମିତି ଆଗ୍ରହ ସହିତ ପଢ଼ିବେ ଖୁସିରେ ସାମ୍ନେସେ ଭଲସେ ଦେଖିପାରିବେ ସେଟା ଭଳସେ ଖୁସିରେ ପଢ଼ି ପାରବେ ଆଜିକାଲି ବହୁତ ସୁବିଧା ପାଉଚନ୍ ଇ ସବୁ ଲାଗି ପିଲାମାନେ ସ୍କୁଲକେ ଆସିବା ଆସିକରି ଭଳସେ ପଢ଼ୁଛନ୍ ଆର୍ ଉନ୍ନତି କରୁଛନ୍